ମୁଁ ବେଶୀ ୟୁଟୁବ୍ ଚ୍ୟାନେଲ୍ ଦେଖିଥାଏ ୟୁଟୁବ୍ରେ ବିଭିନ୍ନ ପ୍ରକାର କମେଡ଼ି ସିରିଏଲ୍ ସବୁ ଦେଇଥାଏ ଏବଂ ତା'ଦେହରେ ପିଲାମାନଙ୍କର ଛୋଟ ଛୋଟ ପିଲାମାନଙ୍କର ଗୀତ ସବୁ ଦେଇଥାଏ ତାକୁ ବି ମୁଁ ମଧ୍ୟ ପିଲାଙ୍କୁ ଶୁଣାଇଥାଏ ଏବଂ ବିଭିନ୍ନ ପ୍ରକାର ଯେଉଁ ଅଛି ଆମର ଛୋଟ ଛୋଟ କେମିତି ବିଷୟରେ ଆମେ ଜାଣିପାରିବା ପାଠ ବିଷୟରେ ସେ ବିଷୟରେ ପିଲାମାନଙ୍କୁ ଦେଖେଇଥାଏ ଏବଂ ଶୁଣେଇଥାଏ ୟୁଟୁବ୍ ଚ୍ୟାନେଲ୍ରେ ଯେଉଁ ସର୍ଟ ଫିଲ୍ମ ଦେଇଥାଏ ତାକୁ ମଧ୍ୟ ଦେଖେ ଯେତେବେଳେ ଇଚ୍ଛା ହୁଏ ଭଲ ଫିଲ୍ମ ଯେଉଁଟା ଲାଗେ ସେଇଟାକୁ ମୁଁ ଖୋଜିକିନା ଫାଇଣ୍ଡ୍ ଆଉଟ୍ କରିକିନା ୟୁଟୁବ୍ ଚ୍ୟାନେଲ୍ରେ ତାକୁ ଦେଖିଥାଏ ଏଣୁ ଟିଭିରେ ଖେଳ ଦେଖିବାକୁ ମୋତେ ବେଶୀ ପସନ୍ଦ ଲାଗେ ସିରିଏଲ୍ ଦେଖିବାକୁ ଓଡ଼ିଆ ସିରିଏଲ୍ ହିନ୍ଦୀ ସିରିଏଲ୍ ଦେଖିବାକୁ ବହୁତ ପସନ୍ଦ ଲାଗେ ଏବଂ ସେଥିରେ ମଧ୍ୟ ଦେଇଥାଏ ବହୁତ ପ୍ରକାର ନ୍ୟୁଜ୍ ଚ୍ୟାନେଲ୍ଗୁଡ଼ିକ ମଧ୍ୟ ଦେଖିଥାଏ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ରୁ ଯେମିତି ଓ ଟି ଭି ହେଲା କନକ ନ୍ୟୁଜ୍ ହେଲା ଏସବୁ ନ୍ୟୁଜ୍ ଦେଖିଥାଏ ଏବଂ ହିନ୍ଦୀ ନ୍ୟୁଜ୍ ବି ମଧ୍ୟ ଦେଖିଥାଏ ଇଂଲିଶ ନ୍ୟୁଜ୍ଟା ଆମେ ଦେଖିବାକୁ ଏତେ ପସନ୍ଦ କରୁନୁ ଏଇ ଯେଉଁ ଦେଶ ଦେଶ ଭିତରେ ଲଢ଼େଇ ଲାଗୁଛି ତା' ମଧ୍ୟ ଆମେ ଟିଭିରେ ଦେଖିକିନା କିଛିଟା ଜାଣିପାରୁଛୁ